ଗଲା ସପ୍ତାହରେ ଯେଉଁ ମୁଁ ପେନ୍ଟା କିଣିଥିଲି ସେ ପେନ୍ଟି ଟିକେ ଫିକା ଚାଲୁଛି ତାର ଇଙ୍କ୍ ଗୁଡ଼ାକ ହାତରେ ଲାଗିଯାଉଛି ଏବଂ ବେଳେ ବେଳେ ମୁନଟା ଭାଙ୍ଗି ଯାଉଛି ତେଣୁ ଏ ପେନ୍ଟା ମତେ ଭଲ ଲାଗୁନି